ଆମର୍ ମାତୃଭାଷା ହଉଛେ ଓଡ଼ିଆ ଆମର୍ ରାଜ୍ୟ ରେ ବହୁତ୍ ବହୁତ୍ ଭାଷା ମାନେ ଅଛେ ଅଲଗା ଅଲଗା ପ୍ରକାର୍ ଭାଷା ମାନେ ଅଛି ଅଲଗା ଅଲଗା ଭେରାଇଟ୍ର ଭାଷା ମାନେ ଅଛି ହେଲା ଆମର୍ ବାହାରୁ ଯେନ୍ ଆମର୍ ଓଡ଼ିଆ ଦେଶ୍ କେ ଆଇବି ଆମର୍ ଦେଶ୍ କେ ଆମର୍ ଆମ ଭାଷା କହେମୁଁ ଓଡ଼ିଆ ଭାଷା ସେମାନେ ତାକର୍ ଭାଷା କହେସନ୍ ସେମାନେ ଆମର୍ କଥା ବୁଝି ନାଇଁ ପାରନ୍ ଲେକିନ୍ ଆମେ ତାକର୍ କଥା ସବୁ ବୁଝି ପାରସୁଁ ମାନେ ସେମାନେ ଆମର୍ କଥା ଓଡ଼ିଆ ଭାଷା କହି ନାଁ ପାରନ୍ ଆମେ ତାକର୍ ଭାଷା ବୁଝି ପାରସୁଁ ଆମେ ଅଧା କିଛି କହି ପାରସୁଁ ଲେକିନ୍ ଆମର୍ ଆମର୍ ଓଡ଼ିଆ ଭାଷା କେ ଆମେ କେଭେ ନା ଭୁଲୁ ଆର୍ ଆମେ ସବୁବେଲେ ହେଟା କି କହେସୁଁ ଓଡ଼ିଆ ଭାଷା ଆମର୍ ଭାଷା ଆମକୁ ବହୁତ୍ ଭଲ୍ ଲାଗସିଁ ଆମେ ସବ୍କୁ ଆମର୍ ଭାଷା ଶିଖାସୁଁ ଶିଖାବାର୍ କେ ଆମେ ଚେଷ୍ଟା କରସୁଁ ସବ୍କୁ କି ଆମର୍ ଭାଷା ଓଡ଼ିଆ ଭାଷା ସଭିଏ ଜାନୁନ୍ ସଭିଏ କହୁନ୍ ଅନ୍ୟାନ ରାଜ୍ୟରେ ଗଲେ ଆମର୍ ଓଡ଼ିଆ ଲୋକ୍ମାନେ ଆମର୍ ଭାଷା ଦି କହିଲେ ସେମାନେ ନାଇଁ ବୁଝନ୍ ଆମେ ନିକେ ସେମାନେ ଅନ୍ୟାନ ଜାଗାନୁ ଆମର ଦେଶ୍ କେ ଆଇଲେ ଆମର୍ ଓଡ଼ିଶା କେ ଆଇଲେ ଆମେ ଆମର୍ ଓଡ଼ିଆ ଭାଷା କେ କହେସୁଁ ଆମେ ବୁଝି ପାରସୁଁ ଲେକିନ୍ ସେମାନେ ଆମର୍ କଥାବାର୍ତ୍ତା କିଛୁ ନାଇଁ ବୁଝି ପାରନ୍